ଆମ ଓଡ଼ିଶାର ସବୁଠାରୁ ମନୋରଞ୍ଜନୀୟ ଲୋକପ୍ରିୟ ପୁରୀ ଜଗନ୍ନାଥ ମନ୍ଦିର ଭୁବନେଶ୍ୱର କୋଣାାର୍କ ମନ୍ଦିର ଆଉ ଚିଡ଼ିଆଖାନା ଚିଲିକାର ନଦୀ ଆଉ ପକ୍ଷୀମାନଙ୍କର ସୁର ସତିକି ଯେମିତି ବହୁତ ମଧୁର ଆଉ ଆମର ଦେଓମାଳୀ ହିଲ୍ କି ଯେମିତି ଚାଷର ମେଘକୁ ହାତରେ ଧରିବା ବହୁତ ସୁନ୍ଦର ମନ ଏସବୁ ଜିନିଷଗୁଡ଼ିକ ସମସ୍ତଙ୍କର ଲୋକପ୍ରିୟ ଓ ଆଉ ବହୁତ ସୁନ୍ଦର